ଛବିଶି ଜାନୁୟାରୀ ଦୁଇହଜାର କୋଡ଼ିଏ ତେର ଜୁଲାଇ ଦୁଇହଜାର ଏକୋଇଶ ସତେଇଶହ ନଭେମ୍ବର ଦୁଇହଜାର ଉଣେଇଶହ ଅଠେଇଶ ଫେବୃୟାରୀ ଦୁଇହଜାର ବାଇଶ ଦୁଇ ଅକ୍ଟୋବର ଦୁଇ ହଜାର ତେଇଶ